ହ୍ୟାଲୋ ସାର୍ ନମସ୍କାର ମୁଁ ମୋର ପି ଏମ୍ କେ ଭି ୱାଇ ପ୍ରଶିକ୍ଷଣ ସମାସ୍ତ କରିଛି ଏବଂ ମୋ ନିଜର ଦକ୍ଷତା ପ୍ରମାଣପତ୍ର ପାଇବା ପାଇଁ ମୁଁ ଇଚ୍ଛା ପ୍ରକାଶ କରୁଛି ଯଦି ଆପଣ ମୋର ପିଏମ୍କେଭିୱାଇର ତାଲିମ ସମାପ୍ତର ପ୍ରମାଣପତ୍ର ମୋତେ ପ୍ରଦାନ କରନ୍ତେ ତା'ହେଲେ ମୁଁ ଏଥିରେ କିଛି ଇଏ କରିପାରିବି ଏବଂ ଆଗକୁ ମୋର ଖୁସିର ସହିତ ମୁଁ ଏହାକୁ ମାନେ ମୋର ପିଏମ୍କେଭିୱାଇର ପ୍ରଶିକ୍ଷଣ ସମାସ୍ତ କରିଛି ଏହା ମୋତେ ବହୁତ ଖୁସି ଇଏ କରିଛି ମୁଁ ନିଜେ କି କରିବ ନିଜେ ଇଏ କରିପାରିବି ସେ ବିଷୟରେ ମୁଁ ଆଗକୁ କିପରି ବଢ଼ିପାରିବି ଆପଣ ମୋତେ ସେ ବିଷୟରେ କିଛି ଯଦି ଇଏ କରିବେ ତା'ହେଲେ ମୁଁ ଇଏ କରିବା ସହାୟତା ମୁଁ ଆପଣଙ୍କୁ ମାଗୁଛି ଆପଣ ଲୋକ ପିଏମ୍କେଭିୱାଇର ତାଲିମପ୍ରାପ୍ତ ସମାପ୍ତ କରିବି ଏହିଭଳି